ଜଣେ ଭଲ କଳାକାର ହେବା ପାଇଁ ହେଲେ କେତେଗୁଡ଼ିଏ ଅଭ୍ୟାସ କରିବା ଦରକାର ଆଉ ପ୍ରଥମେ ଆମକୁ ଗୋଟିଏ ଗୁରୁ ରଖିବା ଦରକାର କାହିଁକିନା ଆମର ଗୀତ ଗାଇବାରେ ଅସୁବିଧା ହେବ ସେଥିପାଇଁ ଆଉ ଆମକୁ ଗୁରୁ ନରଖିଲେ ଆମକୁ କିଛି ବି ସାହାଯ୍ୟ ମିଳିବ ନାହିଁ କି ସେମିତି ଆମ ଦ୍ୱାରା କିଛି ବି ଅଭ୍ୟାସ ହୋଇପାରିବ ନାହିଁ ଯେଉଁଥିପାଇଁକି ଗୁରୁ ପ୍ରଥମେ ରଖିବା ଦରକାର ଆଉ ସେଥିପାଇଁ ହେଲେ ବହୁତ କଥା ଶୁଣିବାକୁ ପଡ଼ିବ ଯେଉଁଟାକି ଆମକୁ ଶୁଣିକି ଆଗକୁ ଯିବାକୁ ପଡ଼ିବ କେବଳ ଗୀତ ଗାଇବା ପାଇଁ ହେଲେ ବହୁତ କଥା ଶୁଣିବାକୁ ପଡ଼େ ଆଉ ବହୁତ ଭୁଲ୍ ବି ହୁଏ ଯେଉଁଟାକୁ ଗୁରୁ ଥିଲେ ଆମର ସବୁ ସୁବିଧା ଆଉ ସହଜ ହୋଇଯାଏ ଯେଉଁଥିପାଇଁକି ଆମେ ଗୁରୁ ରଖିବା ଆଉ ଆଗକୁ ଗୀତ ଶିଖିବା ଆଉ ଭଲ ମଧ୍ୟ ଗୀତ ଗାଇବା